ବିଶେଷ କରି ମୁଁ ଯାତ୍ରା ଟ୍ରେନଲେ କରିବା ପାଇଁ ଭଲ ଲାଗେ ଏବଂ ମୁଁ ବିଶେଷ କରି ମୋର ସ୍ମରଣୀୟ ସ୍ଥାନ ହେଉଛି ପୁରୀ ଏବଂ ଟ୍ରେନଲେ ଯାନବାହନ କରିବା ପାଇଁ ମୋତେ ବହୁତ ସହଜ ଏବଂ ସୁରକ୍ଷିତ ମନ ହୁଏ ଏବଂ ଏଥିରେ ଗଲେ କୌଣସି ପ୍ରକାର ମୋର ଅସୁବିଧା ମଧ୍ୟ ହୁଏନି ଏବଂ କ'ଣ କମ ମୂଲ୍ୟରେ ମଧ୍ୟ ଏହା ହୋଇଯାଇଥାଏ